ମୋର ପରିଦର୍ଶନ କରିବାର ଯେଉଁ ସ୍ଥାନ ପୁରୀ ପୁରୀ କହିଲେ ଦ୍ଵିତୀୟ ସ୍ୱର୍ଗ ବୋଲି ବି ବୁଝାଏ ସେଥିପାଇଁ ପୁରୀରେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ଏବଂ ପ୍ରଭୁ ବଳଭଦ୍ର ସୁଭଦ୍ରାଙ୍କୁ ମଧ୍ୟ ଦର୍ଶନ କରିବା ସହିତ ମହାଲକ୍ଷ୍ମୀଙ୍କୁ ବି ଦର୍ଶନ କରିବାକୁ ପଡ଼େ ସେଠାରେ ବହୁତ ବହୁତ ଦେଶର ଏମିତିକି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ମଧ୍ୟ ହୁଏ ରଥଯାତ୍ରାକୁ ପ୍ରାୟ ସବୁ ଦେଶର ଲୋକମାନେ ରଥଯାତ୍ରାକୁ ଆସନ୍ତି ସେଠି ଲୋକମାନଙ୍କୁ ଦେଖିବା ସହିତ ମଧ୍ୟ ଜଗନ୍ନାଥଙ୍କୁ ପାଖରେ ବି ଦେଖି ହୁଏ ଛୁଁଇକି ବି ଦେଖିହୁଏ ଏବଂ ତାହା ସହିତ ବିଭିନ୍ନ ସେଠାରେ ଲୋକନୃତ୍ୟ ବି ଦେଖିବାକୁ ମିଳେ ପୁରୀ ରଥଯାତ୍ରା ସମୟରେ ଅଭଡ଼ା ମଧ୍ୟ ଖାଇବାକୁ ମିଳେ ପ୍ରାୟ ଯାଗାରେ ଜନଗହଳି ସହିତ ନୃତ୍ୟ ଗୀତ ନାଚ ଗୀତ ଦେଖିବାକୁ ମିଳେ ସେଥିପାଇଁ ପୁରୀ ପରିଦର୍ଶନ କରିବାକୁ ମୋତେ ବହୁତ ଭଲ ଲାଗେ